ମୁଁ ଗତକାଲି କ୍ୟାବ୍ ବୁକ୍ କରିଥିଲି ଥାର୍ଟି ସେଭେନରୁୁ ମାଲକାନଗିରି ଯିବା ପାଇଁ ଆପଣ ଆସିପାରିବେ ଯଦି ଟିକେ ସଖାଳୁ ସଖାଳୁ ଆସିବେ କାହିଁକିନା ମୋର ଥାର୍ଟି ସେଭେନରୁୁ ମାଲକାନଗିରି ଅତିଶୀଘ୍ର ଯିବା ଟିକେ ଜରୁରୀ ଅଛି ମାଲକାନଗିରି ଯାଇଏ ମୋର ଟିକେ କାମ ଅଛି ସେଥିପାଇଁ ମୁଁ କ୍ୟାବ୍ ବୁକ୍ କରିଥିଲି ଯଦି ଆସିବେ ଟିକେ ଭଲ ହେଇଥାନ୍ତା ଆଉ ଆଉ ଟିକେ ଜଲ୍ଦି ଆସିବେ ମୁଁ ଥାର୍ଟି ସେଭେନ୍ ଛକ ଉପରେ ବସିଥିବି ଆପଣ ଆସିକି ମୋତେ ସେଠାରୁ ଥାର୍ଟି ସେଭେନରୁୁ ମାଲକାନଗିରି ନେଇଯିବେ ଆଉ ଟିକେ ଜଲ୍ଦି ଆସିବେ ଆଉ ଫୋନ୍ ନମ୍ବରଟା ମୋତେ ଦେଇଦେବେ ମୁଁ ଆପଣଙ୍କୁ ଫୋନ୍ କରିକି କହିଦେବି ମୁଁ ଏଇଠି ଅଛି ବା ସେଇଠି ଅଛି ଟିକେ ଭାବିକି ଆସିବେ ଆଉ ଟିକେ ଜଲ୍ଦି ଜଲ୍ଦି ଆସିବେ ଦୟାକରି ଯଦି ନ ଆସିବେ ମୁଁ ଆଉ ଅଲଗା କ୍ୟାବ୍ ବୁକ୍ କରେଇବାକୁ ଚେଷ୍ଟା କରିବି ସେଥିପାଇଁ ମୋତେ ଆଗରୁ କହିଦେବେ ଯେ ଆସିପାରିବେ କି ନାହିଁ ସେତିକି ଦୟାକରି ମୋତେ କହିଦେବେ